ମୁଁ ଆମ ଘରେ ରୋଷେଇ କରିବା ସମୟରେ ବହୁତ ପ୍ରକାର ବାସନ ବ୍ୟବହାର କରିଥାଏ ଯେପରିକି ରୋଷେଇ କରିବା ସମୟରେ ଆମେ ଭାତ କରିବା ପାଇଁ ହାଣ୍ଡି ବ୍ୟବହାର କରିଥାଉ କରେଇ ଡ଼େକଚି କର୍ଛୁଲି ପିଠା ଖରିକା ଏହିସବୁ ଆମେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ବା ରୋଷେଇ କରିବା ବେଳେ ବ୍ୟବହାର କରିଥାଉ ଯେମିତିକି ଆମେ ପରିବା କାଟିବା ପାଇଁ ଆମ ଘରେ ପରିବା କାଟିବାର ପନିକି ବ୍ୟବହାର କରିଥାଉ ଛୁରୀ ବ୍ୟବହାର କରିଥାଉ ସେଇପରି ଏହି ସବୁ ଜିନିଷ ବ୍ୟବହାର କରିବା ଦ୍ୱାରା ଆମର ରୋଷେଇ ବହୁତ ଜଲ୍ଦି ହୋଇଯାଇଥାଏ ଓ ରୋଷେଇ କରିବା ସମୟରେ ଆମେ ପିଠା କରିବା ସମୟରେ ଆମର ପିଠା ଖରିକା ଦ୍ୱାରା ପିଠାକୁ କରେଇରେ ଓଲଟାଇ ଥାଉ ଲୁହା ଖରିକା ସାହାଯ୍ୟରେ ଆମେ ଭଜାକୁ ଭାଜିଥାଉ ଡ଼େକଚି ଓ ହାଣ୍ଡିରେ ଯେମିତିକି ଆମେ ଭାତ ରାନ୍ଧିଥାଉ ଡ଼ାଲି ତରକାରୀ ପନିର୍ ଏହିପରି ବିଭିନ୍ନ ପ୍ରକାର ଖାଦ୍ୟ ଆମେ ଏହିସବୁ ସାମଗ୍ରୀ ଦ୍ୱାରା ଆମେ ରୋଷେଇ ଶେଷକରିଥାଉ ଏହି ସବୁ ଜିନିଷ ବ୍ୟବହାର ଦ୍ୱାରା ଆମର ରୋଷେଇ ସରଳଭାବେ ଶେଷ ହୋଇଯାଇଥାଏ